ପରଫ୍ୟୁମ୍ ମୋତେ ଭଲ୍ ନାଇଁ ଲାଗେ ମୋର୍ ଗୋଡ଼ ହାତ୍ ଖୁଜାସି ମୋତେ ଇନଫେକସନ୍ ହେସି ହେତିରଲାଗି ପରଫ୍ୟୁମ୍ ଇହାଦେ ନାଇଁ ଲଗାଏ ଆଗୁଁ ଲଗଉଥିଲି ଇହାଦେ ମୋତେ ଭଲ୍ ନାଇଁ ଲାଗବାର୍ ଆଉ ନାଇଁ ଲଗାବାର୍ ହେତିରଲାଗି ପରଫ୍ୟୁମ୍ ମୁଇଁ ନାଇଁ ଆନେ ପରଫ୍ୟୁମ୍ ମୋତେ ଭଲ୍ ନାଇଁ ଲାଗେ ସେଥିର୍ ଲାଗି ପରଫ୍ୟୁମ୍ ନାଇଁ ଲଗେଁ ମୁଇଁ ଆଉ ଆଗୁ ଭଲ୍ ଲାଗୁଥିଲା ଯେ ଲଗଉଥିଲିଁ ଇହାଦେ ମୋର୍ ସ୍କିନ୍ ଖରାପ୍ ହେଇଯାଉଛେ ଯେ ନାଇଁ ଦେବାର୍ ପରଫ୍ୟୁମ୍ ଭଲ୍ ନାଇଁ ଲାଗବାର୍ ମୋତେ ସେଥିରଲାଗି ମୁଇଁ ପରଫ୍ୟୁମ୍ ଘିନବାର୍ ଲାଗି ନାଇଁ ଆନେ ଆଉ ଭଲ୍ ନାଇଁ ଲାଗେ ମୋତେ ପରଫ୍ୟୁମ୍ ମୁଇଁ କାହିଁ ନାଇଁ ଲଗାବାର୍ ବେଲେ ପରଫ୍ୟୁମ୍ ନାଇଁ ଘିନବାର୍ ପରଫ୍ୟୁମ୍ ମୋତେ ଭଲ୍ ନାଇଁ ଲାଗେ ହାତ୍ ଗୋଡ଼ ଖୁଜଉଛେ ଯେବେ ଦେଲେ ବେଲେ ହେତିରଲାଗି ମୁଇଁ ନାଇଁ ନାଇଁ ଆନବାର୍ ନାଇଁ ଦେବାର୍ ମୋତେ ବାସ୍ନା ତାର୍ ଭଲ୍ ନାଇଁ ଲାଗେ ପରଫ୍ୟୁମ୍ର ବାସ୍ନା ଭଲ୍ ନାଇଁ ଲାଗେ